ଆମେ ବସନ୍ତ ଋତୁରେ ଭ୍ରମଣ କରିବାକୁ ବହୁତ ପସନ୍ଦ କରିଥାଉ କାରଣ ନୂତନ ପ୍ରକାର ଫୁଲ ଉତ୍ପାଦିତ ହୋଇଥାଏ ଗଛରେ ସେଇ ଉତ୍ପାଦିତ ଖରା ନାହିଁ ବର୍ଷା ନାହିଁ ମିଡ଼ିୟମ୍ ମିଡ଼ିୟମ୍ ପାଗଟା ସେଟା ରହିଥାଏ ମଧ୍ୟମ ଧରଣର ପାଗ ଯାହାକି ବୁଲା ବୁଲି କରିବା ପାଇଁ ବହୁତ ରୋମାଞ୍ଚକ ହୋଇଥାଏ ଏହିପରି ଭାବରେ ଆମେ ବସନ୍ତ ଋତୁକୁ ବହୁତ ପ୍ରଶଂସା କରିଥାଉ ସେଇ ବସନ୍ତ ଋତୁରେ ଭ୍ରମଣ କରିବାକୁ ଆମକୁ ପସନ୍ଦ ହୋଇଥାଏ